ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟ ଦେଶ ଅପେକ୍ଷା ଏତେ ଅଗ୍ରଣୀ ନୁହେଁ କାରଣ ଅନ୍ୟ ଦେଶମାନଙ୍କରେ ଶିକ୍ଷାକୁ ଅନେକ ଗୁରୁତ୍ୱ ଦିଅଯାଏ କିପରି ଏକ ବୈଷୟିକ ଶିକ୍ଷା ଏବଂ ସାମୂହିକ ଶିକ୍ଷା କିପରି ଗୋଟେ ଶିଶୁର ବିକାଶ ହବ ସମସ୍ତେ ଏହା ଉପରେ ସବୁ ଦେଶମାନଙ୍କର ଏହା ଏକ ମୂଳ ଲକ୍ଷ୍ୟ କିନ୍ତୁ ଆମ ଭାରତର ଶିକ୍ଷା ବ୍ୟବସ୍ଥା ମାରକୋଲିଙ୍କ ଶିକ୍ଷା ବ୍ୟବସ୍ଥା ଅନୁସାରେ ପରିଣତ ଯାହାକି ସେ ଇଂରାଜୀ ଭାଷାକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି ଏବଂ ଓଡ଼ିଆ ଭାଷାକୁ କମ ପ୍ରାଧାନ୍ୟ ଦିଆଯାଉଛି ଯାହା ଦ୍ଵାରା ଆମ ଓଡ଼ିଆ ଭାଷାର ପତନ ଏବଂ ଓଡ଼ିଆ ଭାଷାର ଉନ୍ନତି ଓଡ଼ିଆ ଭାଷାର ଲେଖା ଓଡ଼ିଆ ଭାଷାର ଆସ୍ତେ ଆସ୍ତେ ଭାଷା ଜ୍ଞାନ ଲୋକଙ୍କ ମଧ୍ୟରେ କମ ଦେଖିବାକୁ ମିଳୁଛି ପିଲାମାନଙ୍କ ମଧ୍ୟରେ ମଧ୍ୟ ଓଡ଼ିଆ ଭାଷା ପ୍ରତି ଇଚ୍ଛୁକ ବା ଆଗ୍ରହଟା କମି କମି ଯାଉଛି ଓଡ଼ିଆ ଭାଷାକୁ ଆମ ଭାରତ ଶିକ୍ଷାରେ ଅନେକ ଗୁଡ଼ିଏ ଆମ ଭାରତରେ ଅନେକ ଗୁଡ଼ିଏ ଶିକ୍ଷା ନୀତି ଅଛି ଏବଂ ଅନେକ ଗୁଡ଼ିଏ ଶିକ୍ଷା ଭାରତରେ ଶହେ ତିରିଶରୁ ଅଧିକ ଶିକ୍ଷା ପ୍ରଚଳନ ହେଉଛି ସେହି ଶିକ୍ଷା ମଧ୍ୟରେ ଆମ ଓଡ଼ିଆ ଭାଷା ଅନ୍ୟତମ ଓଡ଼ିଆ ଭାଷା ଭାଷୀ ଲୋକମାନେ ଓଡ଼ିଶାରେ ବାସ କରନ୍ତି ଏବଂ ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷାକୁ ନିଜ ମାତୃଭାଷା ରୂପେ ମାନି ନେଇଥାନ୍ତି ଏହି ଭାଷାଟି ଲୋକମାନଙ୍କର ଆଞ୍ଚଳିକ ଭାଷା ଏବଂ ଲୋକମାନଙ୍କର ଏହି ଭାଷାରେ ବହି ବହି ପଢ଼ିବା ହେଉ ଓ ଗୀତ ଗାଇବା ହେଉ ଲେଖା ହେଉ ଲୋକମାନଙ୍କୁ ପରିଚିତ କରାଏ ଏବଂ ଭାରତର ଅନ୍ୟାନ୍ୟ ଯେଉଁ ଭାଷାଗୁଡ଼ିକ ଅଛି ଗୁଜୁରାଟରେ ଗୁଜୁରାଟୀ ଆସାମରେ ଆସାମିଆ ହରିୟାଣାରେ ବିଭିନ ପ୍ରକାର ଦେଶରେ ବିଭିନ୍ନ ପ୍ରକାର ରାଜ୍ୟରେ ବିଭିନ୍ନ ପ୍ରକାର ଭାଷା ଅଛି କିନ୍ତୁ ଭାରତର ଶିକ୍ଷା ବ୍ୟବସ୍ଥା ଆସ୍ତେ ଆସ୍ତେ ଉନ୍ନତ କରିବା ବଦଳରେ ପତନର କାରଣ ଘଟୁଛି କାହିଁକିନା ଭାରତରେ ଯେଉଁ ଶିକ୍ଷାବିତ୍ମାନେ ଅଛନ୍ତି ଶିକ୍ଷାର ବ୍ୟବସ୍ଥାକୁ ଠିକ୍ ଭାବରେ ତୁଲାଇ ପାରୁନାହାଁନ୍ତି ଯାହା କି ଶିକ୍ଷାର ଉନ୍ନତି ବଦଳରେ ଅବନତି ଘଟୁଛି ଯେଉଁ ସବୁ ଶିକ୍ଷା ପଦ୍ଧତି ଭାରତରେ ଆପଣାଇଛନ୍ତି ଏବଂ ପୂର୍ବକୁ ଯଦି ଆମେ ଯିବା ଭାରତରେ ଥିଲା ଲୋକେ ଗାଁ ଗାଁରେ ରହି ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଏବଂ ସେତେବେଳେ ଥିଲା ଗୁରୁ ଭକ୍ତି ଥିଲା ଲୋକମାନେ ଗୁରୁଙ୍କୁ ଭକ୍ତି କରୁଥିଲେ ଯାହାକି ସେତେବେଳେ ସମୟରେ ଶିକ୍ଷା ପଦ୍ଧତିଟି ଲୋକେ ଅଧିକ ଶିକ୍ଷିତ ନ ହେଲେ ମଧ୍ୟ ଶିକ୍ଷାକୁ ଏକ ଶିକ୍ଷାଟା ଲୋକମାନଙ୍କ ଥିଲା କିନ୍ତୁ ଆଜି ଶିକ୍ଷାର ପରିମାଣ ଅଧିକ ପଡ଼ୁଛି ଲୋକଙ୍କ ମଧ୍ୟରେ ଅଧିକ ଅଧିକ ଶିକ୍ଷିତ ପିଲା ପଢ଼ୁଛନ୍ତି କିନ୍ତୁ ଉଚିତ୍ ଶିକ୍ଷା ଲୋକମାନଙ୍କ ମଧ୍ୟରେ ପହଞ୍ଚି ପାରୁନାହିଁ ଯାହା ଫଳରେ ପିଲାଟି ଶିକ୍ଷିତ ବୋଲି ମନୋନୀତ ହେଲେ ମଧ୍ୟ କିନ୍ତୁ ସେ ଜଣେ ଅଶିକ୍ଷିତ ନୁହେଁ ଜଣେ ସାଧାରଣ ଶିକ୍ଷାବିତ୍ ସେ ହୋଇପାରିବ ନାହିଁ ଯଦି ଗୋଟଏ ପିଲାଟି ଯଦି ଆମେ ତାକୁ ଗୋଟେ ଭଲ ସାର୍ଟିଫିକେଟ୍ ପାଇଥିବା ପିଲାଟି ଯଦି ଆମେ ତାକୁ କହିବା ଟିକେ ସାହିତ୍ୟ ଭାଷାରେ ନିଜ ମାତୃଭାଷାରେ କିଛି କହିବ ସେ ମଧ୍ୟ କହିପାରିବ ନାହିଁ ନିଜ ଭାଷାରେ କିଛି ଗୋଟେ ଲେଖିବା ସେ ମଧ୍ୟ ଲେଖିପାରିବେ ନାହିଁ ଯାହାକି ଆମ ଭାଷାକୁ ଏଟା ଆମ ଭାଷା ପ୍ରତି ଏକ ନିନ୍ଦନୀୟ ଭାବେ ତୁଳନୀୟ ଜଣାପଡ଼ୁଛି ଗଙ୍ଗାଧର ମେହେର କହିଥିଲେ ମାତୃଭାଷାରେ ମମତା ଯା ହୃଦେ ଜନମେ ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ଏହାର ଅର୍ଥ ହେଲା ଯିଏ ମାତୃଭାଷାକୁ ନିଜ ଭଲ ପାଏ ନାହିଁ ଆଉ ନିଜ ମାତୃଭାଷାକୁ ନିଜ ମାଆ ବୋଲି ମାନେ ନାହିଁ ତା' ହେଲେ ସେ କେବେ ହେଲେ ଦେଶର ଉନ୍ନତି ଏକ ସୁଶାସକ ବା ସୁନାଗରିକ ସୁମଣିଷ ବିବେଚିତ ହୋଇପାରିବ ନାହିଁ ସେହିପରି ଭାବରେ ଆମେ ନିଜ ମାତୃଭାଷାକୁ ଭଲ ପାଇବା ଏବଂ ଆମ ଭାରତର ଶିକ୍ଷା ନୀତିକୁ ସାରା ଦେଶ ବିଦେଶରେ ପରିଣତ କରିବା ଏଇଟା ହେଲା ଆମର ଲକ୍ଷ୍ୟ ଏବଂ ଆମ ଭାଷା ଆମ ସାହିତ୍ୟ ଆମ ହିଁ ଆମର ସମ୍ମାନ